ପଇଲେ ସାର୍ ମୁଁ ନେଜାସ କହୁଛେ ମୁଁ ଏକ କଲା ପ୍ରଦର୍ଶନ ଦେଖି ଯାଇଥିଲି ଅନେକ ଜାଗା ସ୍ଥାନକୁ ସେଠାରେ ଆମେ କଲା ପ୍ରଦର୍ଶନ ଦେଖିଛୁ କଳା ପ୍ରଦର୍ଶନ ଯେପରି ସଂସ୍କୃତ କଲା ଓଡ଼ିଆ କଲା କଲେଜ୍ ମଧ୍ୟରେ ବି ହୋଇଥାଏ ସେହିପରି କଳାରେ ଅନେକ ଲିପିବଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାବରେ ରହିଥାଏ ଯେପରି ସାଂସ୍କୃତିକ କଳା କାର୍ଯ୍ୟକୁ ରହିଥାଏ ସେଥିପାଇଁ ଏଥିରେ କଲା ସଂସ୍କୃତ କଳା କଳା ମଧ୍ୟ ଦେଖିଛି ମୁଁ ଏତେ କମ୍ ବହୁତ ମୁଁ ଦେଖିଛି ସେଥିପାଇଁ କଳାରେ ଦେଖିବାକୁ ଗଲେ ଅଧିକ ସାଂସ୍କୃତିକ କଳା ମଧ୍ୟ ରହିଥାଏ ସେଥିପାଇଁ ଏଥିରେ କଳାର ଅଧିକ ରହିଛି